କାର୍ଯ୍ୟକ୍ଷେତ୍ରରେ ବିବାଦ କିମ୍ବା କଠିନ ପରିସ୍ଥିତି ଯଦି ଆସେ ତେବେ ଆମେ ପ୍ରଥମତଃ ଉଭୟପକ୍ଷ ଭିତରେ ଯଦି କିଛି ବି ବିବାଦ ଆସୁଛି ତେବେ ଉଭୟପକ୍ଷକୁ ଆଗେ ପ୍ରଥମେ ଚୁପ୍ କରି ରହିବାକୁ କହିବା ସେମାନେ ପାଟି ଚୁପ୍ କରି ବସିଲା ପରେ ଉଭୟପକ୍ଷଙ୍କର କି ଯାହା ବି ଅସୁବିଧା ହୋଇଛି ଦୁଇ ପକ୍ଷଙ୍କର ବିଚାରକୁ ଆମେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ଏବଂ ତାଙ୍କର କାର୍ଯ୍ୟରେ କିଛି ଅସୁବିଧା ହୋଇଛି ବୋଲି ତାଙ୍କର ବାଧା ସୃଷ୍ଟି ହେଉଛି ସେଇଟାକୁ ଆମେ ତର୍ଜମା କରି ଦେଖିବା